ଆଜିର ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ଚାକିରି ଆଜିକାଲିକା ଯୁବସମାଜ ପାଠ ପଢ଼ିକି ଖାଲିରେ ରହୁଛନ୍ତି ଏମିତିକି ଚାକିରି ନପାଇବାରୁ ସେମାନେ ଯାଉଛନ୍ତି ବାହାରକୁ ଯାଉଛନ୍ତି କେରଳ ଚେନ୍ନାଇ ଯାଉଛନ୍ତି କିନ୍ତୁ ଚାକିରି ପାଇ ପାରୁନାହାନ୍ତି ସେପଟେ ଯାଇକି କାମ କରୁଛନ୍ତି ଆଉ ବହୁତ ପ୍ରବ୍ଲେମ୍ର ମାନେ ସାମ୍ନା କରଛନ୍ତି ପଇସା ପତ୍ରବି ସେପଟେ ଠିକ୍ସେ ମିଳୁନାହିଁ ଆଉ ଭାରତରେ ବହୁତ ଯୁବକ ଯୁବତୀମାନେ ବେକାର ହୋଇକି ଅଛନ୍ତି ସବୁ ପାଠଶାଠ ପଢ଼ିକି ଡିଗ୍ରୀ ସାର୍ଟିଫିକେଟ୍ ରଖିକି ଅଛନ୍ତି ଖାଲିରେ ଅଛନ୍ତି କିନ୍ତୁ ସରକାର ତାଙ୍କ ପାଇଁ କିଛି ବ୍ୟବସ୍ଥା କରୁନାହାନ୍ତି ସବୁ ଖାଲି ବାହାରକୁ ଯାଉଛନ୍ତି କିନ୍ତୁ ସମସ୍ତେ ଠିକ୍ ଜାଗାରେ ଲାଗି ପାରୁନାହାନ୍ତି ଠିକ୍ସେ କାମ ବି କରିପାରୁନାହାନ୍ତି କି ଘରୋଇ ସମସ୍ୟା ପାଇଁ ଦୁରକୁ ଯିବାକୁ ପଡ଼ୁଛି କିନ୍ତୁ ଘରେ ମାନେ ଅସୁବିଧା ହେଉଛି ତ ଠିକ୍ ଟାଇମ୍ରେ ସେମାନେ ଘରକୁ ବି ଆସିପାରୁନାହାନ୍ତି କି କେହି ତ ମାନେ ଠକାମିରେ ପଡ଼ୁଛନ୍ତି ଆଉ ଯୁବତୀମାନଙ୍କୁ ବାହାରକୁ ମାନେ ବିକ୍ରି କରି ଦିଆହେଉଛି ଏମିତି ବି ମାନେ ବହୁତ ଜାଗାରେ ଝିଅମାନେ ଫସି ଯାଇଥାଉଛନ୍ତି ଆଉ ଯୁବକମାନେ ବି ମାନେ ନିଜର କ୍ଷତି ବି ହୋଇଥାଉଛି ମେସିନ୍ କାମ କରୁଛନ୍ତି ବହୁତ ମାନେ ହାର୍ଡ଼ କାମ କରୁଛନ୍ତି ସେଥିରେ ନିଜର ବି କ୍ଷତି ହୋଇଥାଉଛି ତ ମାନେ ରୋଗରେ ପଡ଼ିଲେ ବି ତାଙ୍କର ମାନେ ସେଠି କେହି ଦେଖା ମାନେ ବୁଝାବୁଝି କରିବାକୁ କେହି ନଥାଉଛନ୍ତି ତ ସେଥିପାଇଁ ମାନେ ଅନେକ ବାପା ମା ବି ମାନେ ପୁଅ ଝିଅ ସମସ୍ତଙ୍କୁ ହରାଉଛନ୍ତି ଆଉ ମାନେ ପୁଅ ଝିଅମାନେ ବି ବହୁତ କଷ୍ଟ ପାଉଛନ୍ତି ବାହାରକୁ ଯାଇକି କାମ କରୁଛନ୍ତି ବାର ଘଣ୍ଟା ଚବିଶ ଘଣ୍ଟା ଏତେ କାମ କରିକି ମାନେ କମ୍ ପଇସାରେ ମାନେ ଅଧିକ କାମ କରୁଛନ୍ତି